ଅନ୍ତର୍ଜାତୀୟ ସ୍ତରରେ ଅଧିକ ସ୍ୱୀକୃତି ଲାଭ କରୁଥିବା କିଛି ଭାରତୀୟ କ୍ରୀଡ଼ା ଖୋଖୋ ଏବଂ କବାଡ଼ି ଏହି ଖୋ ଖୋଖୋ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଥାଏ ଏବଂ ସେହି କବାଡ଼ି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆବଶ୍ୟକ ପଡ଼ିଥାଏ ଏହି ଖୋଖୋ ଏବଂ କବାଡ଼ିକୁ ଅନ୍ତର୍ଜାତୀୟ ସ୍ତରରେ ଏବଂ ବା ଭାରତ ବାହାରେ ମଧ୍ୟ ଏହାକୁ ଆବଶ୍ୟକ ଉପଲବ୍ଧ କରିଥାନ୍ତି କରନ୍ତି ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ବହୁତ ବହୁତ ଦେଶରେ ବା ଆନ୍ତର୍ଜାତିକ ସ୍ତରରେ ଏହାକୁ ଗୁରୁତ୍ୱପୂର୍ଣ୍ଣ ଭାବିଥାନ୍ତି ସେହି ଖୋଖୋ କବାଡ଼ିରୁ ହି ସବୁକିଛି ଆବଶ୍ୟକ ପଡ଼ିଥାଏ ଏହି ଏହି କ୍ରୀଡ଼ା ସବୁଠାରୁ ଅତି ସହଜ ଏବଂ ଅତି ମୁସ୍କିଲ ସହ ଦେଖିବାକୁ ଗଲେ ଅତି ସହଜ ଏବଂ ଦେଖିବାକୁ ଗଲେ ଅତି ମସ୍କିଲ ଏହି କ୍ରୀଡ଼ାକୁ ଅନ୍ୟ ଦେଶରେ ମଧ୍ୟ ଅସ୍ୱୀକୃତି ଲାଭ କରିଥାନ୍ତି ଏହି କ୍ରୀଡ଼ା ଆମ ଦେଶରେ ଅଧିକ ପରିମାଣରେ ଖେଳିଥାନ୍ତି କବାଡ଼ିଟା ଆମ ଦେଶରେ ବହୁତ ପରିମାଣରେ କେ ଖେଳିଥାନ୍ତି ଓ ସେହି ଖୋଖୋ ଆମ ଦେଶରେ ସବୁଠାରୁ କମ୍ ପରିମାଣରେ ଖେଳିଥାନ୍ତି ବା ଆମର୍ ଜାତୀୟ ଖେଳ ଖେଳ ଭାବରେ ହକିକୁ ନିଆଯାଇଛି ହକି ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଖେଳିଥାନ୍ତି ବା ଖୋଖୋ ଅଧିକ ପରିମାଣରେ ଖେଳିଥାନ୍ତି